ମୋର ସଉକ ଅଛି ଯେ କୌଣସି ପର୍ବପର୍ବାଣିରେ ଯାହାକି ଠାକୁରାଣୀ ପୂଜା ହେଉ କି ରଥଯାତ୍ରା ବି ହେଉ କୌଣସି ଯାଗାରେ ବି ପର୍ବପର୍ବାଣି ଭଜନ କୀର୍ତ୍ତନ ବି ହୋଇଥାଉ ସେଠି ଯାଇକି ମୁଁ କିଛିଟା ସାହାଯ୍ୟ କରେ ଯାହାକି ଖାଇବା ବ୍ୟବସ୍ଥା ହେଉ କି କି ଭଗବାନ ସେବା ହେଉ କି ଲୋକମାନଙ୍କ ସେବା ହେଉ କି ସେଠିକୁ ଯାଇକି ସେବା କରେ ମୋତେ ସେଟା ବହୁତ ଖୁସି ଲାଗେ